ଚଉଦ ଜାନୁୟାରୀ ଦୁଇ ହଜାର ପାଞ୍ଚ ତେର ଫେବୃଆରୀ ଉଣେଇଶି ଶହ ନବେ ପଚିଶ ମାର୍ଚ୍ଚ ଅଠରଶହ ସତୁରି ପନ୍ଦର ଅଗଷ୍ଟ ଦୁଇ ହଜାର ପନ୍ଦର ତିରିଶ ଡିସେମ୍ବର ପନ୍ଦରଶହ ଅଶୀ